ଆମର ବାର ମାସରେ ତେର ପର୍ବ ହୁଏ ପର୍ବପର୍ବାଣୀରେ ଆମେ ମାନେ ବିଭିନ୍ନ ପ୍ରକାରର ପିଠା ପଣା କ୍ଷିରୀ ମାଂସ ବହୁତ କିଛି ଜିନିଷ ଆମେ ବନାଇଥାଉ ବନେଇଥାଉ ଆଉ ପିଠା ବନେଇଥାଉ ମଣ୍ଡା ପିଠା ଆରିସା ପିଠା କାକରା ପିଠା ଏମିତି ପିଠା ସବୁ ପର୍ବପର୍ବାଣୀରେ ପର୍ବାଣୀରେ ମଣ୍ଡା ପିଠାରେ ଆମେ ଦେଇଥାଉ ପୁର ଆଉ ଖସା ଚିନି ଗୁଡ଼ ବାଦାମ ନଡ଼ିଆ ଏ ସବୁ ଦେଇକି ଆମେ ପୁର କରିଥାଉ ମଣ୍ଡା ପିଠାରେ ସବୁ ପୁର ଦେଇକି ମଣ୍ଡାକୁ ସିଝାଇ ଥାଉ ସିଝାଇ ତା'ପରେ ଆମେ ମାନେ ତାକୁ ଖାଇଥାଉ ବହୁତ ସ୍ୱାଦିଷ୍ଟ ଲାଗେ ଆଉ ଆରିସା ପିଠା ବନାଇଥାଉ କାକରା ପିଠା ବନାଇଥାଉ ଏ ସବୁ ବହୁତ ଭଲ ଲାଗେ ଆରିସା ପିଠା ହେଉଛି ଗୁଡ଼ ଦେଇକି ଆମେ ମାନେ ବନେଇଥାଉ କାକରା ପିଠାକୁ ଚିନି ଦେଇକି ବନାଇଥାଉ ସେଥିରେ ପୁଣି ନଡ଼ିଆ ପଡ଼ିଥାଏ ବହୁତ ବଢ଼ିଆ କଷା ବଡ଼ି ଥାଏ ବହୁତ ସୁନ୍ଦର ଲାଗେ ବହୁତ ଟେଷ୍ଟି ଲାଗେ ଆଉ ଆମେ ମାନେ ମୁଖ୍ୟତଃ ଆଉ ପର୍ବପର୍ବାଣୀରେ ଆମେ ମାଂସ ବନାଇଥାଉ ଯାହା ସମସ୍ତଙ୍କ ଘର ମାନଙ୍କରେ ମାଂସ ହୁଏ ମାଂସ ମୁଢ଼ି ଆମର ମୟୁରଭଞ୍ଜରେ ଗୋଟେ ଖାଇବା ପାଇଁ ସମସ୍ତେ ଭଲ ପାଆନ୍ତି ମାଂସ ମୁଢ଼ିଟା ହେଉଛି ଫାଷ୍ଟ ମାଂସ ସହିତ ମୁଢ଼ି ଖାଇଲେ ବହୁତ ଟେଷ୍ଟ ଲାଗିଥାଏ ଏ ସବୁ ଆମର ଆଉ ବହୁତ ଆମ ମାନଙ୍କୁ ଖାଇବା ପାଇଁ ବହୁତ ଭଲ ଲାଗିଥାଏ